ପୂର୍ବ କାଳରେ ଆମର ଯେ କ୍ୟାମେରାରେ ଫଟୋ ଉଠାହୁଏ ସେ ବହୁ ପ୍ରକାର ତକଲୀଫ ହୁଏ ଆମକୁ ସେ ଫଟୋ ଉଠାଇବ କେଉଁ ଦିନ ଧୋଇକି ଆଣିକି ଦେବ ତାକୁ ସେ ଫଟୋ ବ୍ୟବହାର କଲାକୁ ଆମର ଆଉ ସମୟ ନ ଥିବ ଇଆଡ଼େ ବି ଯେଉଁ କାମରେ ଗୋଟିଏ ଫଟୋଟିଏ ତୁମର ଦରକାର ଥିବ ସେଇ କାମଟି ତୁମର ବି ସକ୍ଶେସଫୁଲ ହୋଇ ପାରିବନାହିଁ ବର୍ତ୍ତମାନ ଯୁଗରେ ନା ଘରେ ହାତରେ ମୋବାଇଲ ଅଛି ଫଟୋଟି ଆମେ ଆରାମ ସେ ଉଠାଇଲେ କମ ବହୁତ କମ ସମୟ ଭିତରେ ଫଟୋଟି ଯାଇକି ଆମେ ଧୋଇକି ଆଣିଲେ ଆରାମସେ ଆମେ କାମରେ ଲଗାଇଲେ କିଏ କିଏ କି କା କି ଘରେ ରଖିଲେ ବର୍ତ୍ତମାନ ଏଇ ସୁବିଧାଟା ଆମକୁ ବହୁତ ସହଯୋଗ କରୁଛି ଆଉ ଏ କମ ସମୟ ଭିତରେ ବି ଆମେ ବହୁତୁ ଉପକୃତ ହେଉଛୁ